ଆମେ ଘୋଡ଼ାକୁ ଭଲ ପୋଷ୍ଟିକ ଖାଇବା ଦେବା ଓ ସମୟରେ ଖାଇବାକୁ ଦେବା ପାଣି ମଧ୍ୟ ପ୍ରଚୁର ମାତ୍ରାରେ ପିଇବାକୁ ଦେବା ସେମାନଙ୍କୁ ପ୍ରତି ଦିନ ଗାଧୋଇ ଦେବା ଓ କିଛି ଦିନ ସମୟ ବ୍ୟବଧାନରେ ଡାକ୍ତରଙ୍କ ଚିକିତ୍ସା କରିବା ଓ ତାଙ୍କୁ ରୋଗ ପ୍ରତିରୋଧକ ଟୀକାଗୁଡ଼ିକ ଠିକ ସମୟରେ ଦେବା ଏହିପରି ଧ୍ୟାନ ରଖିଲେ ସେମାନେ ସରଂକ୍ଷିତ ହୋଇ ରହିପାରିବେ ହଁ ମୁଁ ଭାବୁଛି ସେମାନଙ୍କ କ୍ରୀଡ଼ା ସମୟରେ ନିର୍ଯାତନା ଦିଆଯାଏ କେତେକ ଧନିଶାଳୀ ବ୍ୟକ୍ତିମାନେ ତାଙ୍କ ସଉକ ପୁରଣ କରିବାପାଇଁ ସହ ଖେଳିଥାନ୍ତି ଏହାଦ୍ୱାରା ସେମାନେ ଅନେକ ଆଘାତ ମଧ୍ୟ ପାଇଥାଏ ମୁଁ ଭାବୁଛି ସରକାର ଏଥିପ୍ରତି କିଛି ପଦକ୍ଷେପ ନେବା ଉଚିତ ଯାହାଦ୍ୱାରା ପଶୁମାନେ ମନୁଷ୍ୟ ମାନଙ୍କଠାରୁ ପାଉଥିବା ନିର୍ଯ୍ୟାତନାରୁ ରକ୍ଷା ପାଇପାରିବେ